କଟକ ଜିଲ୍ଲାରେ ଏତେ ବଢ଼ିଆ ସ୍ବାସ୍ଥ୍ୟକେନ୍ଦ୍ର ହେଲାଣି ସବୁଆଡ଼େ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲି ଗଲାଣି ଏଇଠି ଏ ସି ବି ମେଡ଼ିକାଲ ହଉ ଏଠି ବହୁତ ବଢ଼ିଆ ବଢ଼ିଆ ଅଛି ଆଠଗଡ଼ ବାଙ୍କିରେ ବି ବହୁତ ଭଲ ଯାଜପୁର ଅଛି ସବୁ ସ୍ବାସ୍ଥ୍ୟକେଦ୍ର ଗୋଷ୍ଠୀକେନ୍ଦ୍ର ଅଛି ଡାକ୍ତର ମାନଙ୍କର ସୁବିଧାଟା ବି ଅଛି ଏଇଠି ମାଗେଣାରେ ଔଷଧ ଦିଆହେଉଛି ମନେକର ତମକୁ କିଛି ରୋଗ ହେଇଗଲା ରକ୍ତର ପରୀକ୍ଷା କରିବାରଥିବ ମାଗେଣାରେ ରକ୍ତପରୀକ୍ଷା ବି କରାହେଉଛି ସବୁ କିଛି କରା ହେଇପାରୁଛି କେଉଁ ଗାଁରୁ ଲୋକ ଆସୁଛନ୍ତି ଏଇଠି ଦେଖେଇକି ଯାଉଛନ୍ତି ଆମର ଏ ସି ବି ମେଡ଼ିକାଲ ତ କଟକରୁ ବହୁ ବହୁ ଜାଗାରୁ ଲୋକ ଆସୁଛନ୍ତି ଏ ସି ବି ମେଡ଼ିକାଲକୁ ସେଇଟା ଏତେ ବଡ଼ ଏରିଆରେ ହେଇଛି ଆପଣମାନେ ଦେଖିଲେ ହିଁ ସେଇଟା ଜାଣିପାରିବେ ଏତେ ବଢ଼ିଆ ଡାକ୍ତରଖାନା ଏତେ ସବୁର ସେବା କରାହେଉଛି ଏବେ ଲୋକମାନେ ଆସୁଛନ୍ତି ଟିକେଟ କରିକି ଲାଇନ୍ କରିକି ନେଇକି ଦେଖଉଛନ୍ତି କୌଣସି ଅସୁବିଧା ହବନି ଆପଣ ଏଇଠି ଯଦି କିଛି ଛୋଟିଆ ରୋଗ ହେଉଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଆନ୍ତୁ ନା ଦେଖିବେ କେତେ ବଢ଼ିଆରେ ସେବା କରାହେଉଛି ଆପଣଙ୍କୁ ମାଗଣାରେ ଔଷଧ ଦିଆହେଉଛି ମାଗେଣାରେ ସବୁ କରାହବ ଆପଣ ଜମା ପଇସାଟିଏ ଖର୍ଚ୍ଚ କରିପାରିବେ ନାହିଁ ତେ ଆଉ ଏଇଠି କ୍ଲିନିକ ଖୋଲିଗଲାଣି କ୍ଲିନିକ ଗୋଟେ ଗୋଟେ ମାନେ କ୍ଲିନିକରେ ବି ଆପଣ ଏତେ ଏତେ ପଇସା ଖର୍ଚ୍ଚକରି ଯାଉଛନ୍ତି ବଡ଼ ବଡ଼ ଚିକିତ୍ସାଳୟକୁ ଯିବା ଦରକାର ନାହିଁ ବେସରକାରୀ ଇଏକୁ ଏଇଠି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାନ୍ତୁ ନହେଲେ ଏ ସି ବି ମେଡ଼ିକାଲରେ ଦେଖାନ୍ତୁ ବି ବହୁତ ସୁବିଧା ମିଳିବ